ପୋଖରୀରେ କିମ୍ବା ଗାଡ଼ିଆରେ ମାଛ ଛଡ଼ାଯାଏ ସେଇ ମାଛ ବଢ଼ିବା ପାଇଁ ତା'ର ଖାଦ୍ୟ ଯେଉଁ ଖାଦ୍ୟ ବ୍ୟବହାର କରାଯାଏ କୁକୁଡ଼ାର ମଳ ପଚାସଢ଼ା ଜିନିଷ ବିଭିନ୍ନ ପ୍ରକାର ମାଛ ବଢ଼ିବା ପାଇଁ ପୋଖରୀରେ ଛାଡ଼ନ୍ତି ବା ପକାନ୍ତି ତା'ଦ୍ଵାରା ମଣିଷର ବିଭିନ୍ନ ଚର୍ମ ରୋଗ ପେଟ ରୋଗ ବିଭିନ୍ନ ପ୍ରକାର ରୋଗ ହୁଏ ସେହି ମାଛକୁ ବ୍ୟବହାର କରିବା ମଧ୍ୟ ବହୁତ ପ୍ରକାର ବିପଦ ହୋଇଥାଏ ମଣିଷ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି ଏହି ମାଛ ଧରିବା ସମୟରେ ଯେଉଁ ପୋଖରୀ ମାଟି ପାଣି ଗୁଡ଼ିକ ପୁରା ଦୂଷିତ ହୋଇଯାଏ ଅପରିଷ୍କାର ହୋଇଯାଏ ସେଥିରେ ମଧ୍ୟ ଲୋକମାନେ ଗାଧୋଇବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ଏବଂ କୁଣ୍ଡିଆ ଇତ୍ୟାଦି ଇତ୍ୟାଦି ରୋଗ ହୋଇଥାଏ